ଗାଈର ଖାଦ୍ୟ ହେଉଛି ଘାସ ଏବଂ ଗାଈ ଗାଈର ଖାଦ୍ୟ ହେଉଛି ଘାସ ଗାଈ ପାଇଁ ଘାସ ଆବଶ୍ୟକ କିନ୍ତୁ ଜନ ସଂଖ୍ୟା ବଢ଼ିବା ହେତୁ ଘାସ ବଢ଼ିବା ଦିନକୁ ଦିନ କମିବାରେ ଲାଗିଛି ଯାହା ଦ୍ୱାରା ଗାଈ ମାନେ ଏଣେତେଣେ ବୁଲି କିଛି ଅଳିଆ ଆବର୍ଜନା ମଧ୍ୟ ବଢ଼ିବାରେ ଲାଗିଛି ଜନସଂଖ୍ୟା ହେତୁ ଆଜିକାଲି ପ୍ଲାଷ୍ଟିକ୍ର ବ୍ୟବହାର ତ ଆକାଶ ଛୁଆ ହେଇଯାଇଛି ଏବଂ ଗାଈ ମାନେ ବଜାରରେ ଗାଈ ମାନେ ଇଆଡ଼େସିଆଡ଼େ ବୁଲି ପ୍ଲାଷ୍ଟିକ୍ ବୋତଲ ଜରି ଏବଂ ଜଳର ଅଭାବ ମଧ୍ୟ ହେଇଗଲାଣି ଯାହାଫଳରେ ଗାଈ ଇଆଡ଼େସିଆଡ଼େ ଖାଇ ପ୍ଲାଷ୍ଟିକ୍ ହଜମ ହଉନି ଏବଂ ଗାଈ ବିଭିନ୍ନ ରୋଗ ବ୍ୟାଧିର ଶିକାର ହଉଛନ୍ତି ଏବଂ ଅଳ୍ପ ସମୟ ପରେ ମୃତ୍ୟୁବରଣ କରୁଛନ୍ତି